ମୋର ଏକ ବିଶେଷ ପ୍ରତିଭା ଏବଂ ଦକ୍ଷତା ହେଉଛି ଯେ ବିଭିନ୍ନ ବିଭିନ୍ନ ଲୋକମାନଙ୍କୁ ପ୍ରଶିକ୍ଷଣ ଦେବା ଏହି ପ୍ରଶିକ୍ଷଣ ଭିତରେ କୃଷକମାନଙ୍କୁ ଶିକ୍ଷକମାନଙ୍କୁ ବିଭିନ୍ନ ବିଭିନ୍ନ ସ୍ୱାସ୍ଥ୍ୟ ବିଭାଗର ଶିକ୍ଷା ବିଭାଗର ଲୋକମାନଙ୍କୁ ରାଜନୀତିଜ୍ଞ ଲୋକମାନଙ୍କୁ ପ୍ରଶିକ୍ଷଣ ଦେବାର ଦକ୍ଷତା ରହିଛି ଆଉ ସେ ଦକ୍ଷତାର ବିକାଶ ହୋଇଛି କେବଳ ବିଭିନ୍ନ ପ୍ରକାର ସମ୍ମିଳନୀ ବିଭିନ୍ନ ପ୍ରକାର ମିଟିଂ ମିଟିଂରେ ଅଂଶଗ୍ରହଣ କରିବା ଦ୍ୱାରା ଏବଂ ବହୁତ ବହି ପୁସ୍ତକ ଏବଂ ବିଭିନ୍ନ ପ୍ରକାର ପଠନ ପୁସ୍ତକ ମଧ୍ୟ ପଢ଼ିବା ଦ୍ୱାରା ଏହି ଦକ୍ଷତାର ବିକାଶ ହୋଇଛି ଆଉ ଏହି ଯେଉଁ ଦକ୍ଷତା ଏହି ଯେଉଁ ଦକ୍ଷତାର ବିକାଶ ହୋଇଛି ତାହାର ମୂଳରେ ରହିଛି ନିଜର ଚିନ୍ତନ ଶକ୍ତି ଏବଂ ନିଜର କହିବାର ଶୈଳୀ ଏବଂ ପ୍ରଶିକ୍ଷଣ ଦେବାର ଯେଉଁ ଶୈଳୀକୁ ଅନୁଧ୍ୟାନ କରିବା ଏବଂ ବିଭିନ୍ନ ଫୋରମରେ ବିଭିନ୍ନ ସମ୍ମିଳନୀରେ ବିଭିନ୍ନ କନଫରେନ୍ସରେ ସେ ସବୁକୁ ନିଜର ଚିନ୍ତିତ ଚିନ୍ତିତ ଉପାୟରେ ସେ ଗର ସେ ସେସବୁକୁ ସେଠାରେ ରିପ୍ରେଜେଣ୍ଟ କରିବା ଏଦ୍ୱାରା ଦକ୍ଷତାର ବିକାଶ ହୋଇଛି କାରଣ ଦକ୍ଷତାର ବିକାଶ ନ ହେଲେ ଏକ ପ୍ରଶିକ୍ଷଣ ଶିବିରରେ ଆମେ ଅଂଶଗ୍ରହଣ କରିପାରିବା ନାହିଁ ଯଦି ଆମେ ଶିକ୍ଷା ବିଭାଗରେ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ପ୍ରଶିକ୍ଷଣ ଦେଲାବେଳେ ସେମାନଙ୍କର କାର୍ଯ୍ୟଶୈଳୀ ସେମାନଙ୍କର ବିଭିନ୍ନ ବିଷୟକୁ ମଧ୍ୟ ଆମେ ପଢ଼ିଥାଉ ଆଉ ସେସବୁକୁ ଅନୁଧ୍ୟାନ କରିଥାଉ ଏବଂ ଟିଭିରେ ଆଉ ବିଭିନ୍ନ ମାଗାଜିନରେ ଆମେ ବିଭିନ୍ନ ପଠନଯୁକ୍ତ କାର୍ଯ୍ୟ ମଧ୍ୟ ପଢ଼ିଥାଉ ଆଉ ସେଗୁଡ଼ିକ କେଉଁ ଶୈଳୀରେ ଲେଖାହୋଇଛି କିପରି କୁହାଯାଏ ତାକୁ ମଧ୍ୟ ଅନୁଧ୍ୟାନ କରିଥାଉ ଆଉ ବିଭିନ୍ନ ସମ୍ମିଳନୀରେ ବିଭିନ୍ନ ମିଟିଂରେ ବିଭିନ୍ନ ପ୍ରଶିକ୍ଷଣରେ ଆମେ ଯେତେବେଳେ ଯୋଗ ଦେଉ ଅନ୍ୟମାନେ କିପରି ଶୈଳୀରେ ସେଗୁଡ଼ିକୁ କୁହନ୍ତି ତାକୁ ଅନୁଧ୍ୟାନ କରିବାକୁ ପଡ଼େ କାରଣ ଏକ ଭଲ ବକ୍ତା ହେବା ପାଇଁ ଏକ ଭଲ ଶୁଣିବା ଶୁଣିବା ହିଁ ନିହାତି ଆବଶ୍ୟକ ରହିଛିଭଲ ବକ୍ତା ହେବା ପାଇଁ ଭଲ ପ୍ରଶିକ୍ଷଣ ଦେବା ପାଇଁ ନିହାତି ସମସ୍ତଙ୍କ ବିଷୟକୁ ଶୁଣିବାର ଶୁଣିବା ଶୁଣିବା ନିହାତି ଆବଶ୍ୟକ ରହିଛି